ସାର୍ ଆପଣମାନେ ଭଲରେ ଜାଣିଛନ୍ ସହରାଞ୍ଚଳମାନଙ୍କେ ଅପେକ୍ଷା ପାଇଖାନା ମାନେ ହଉଛେ ଆଜିକାଲି ଆଗରୁ ତ ଆଗରୁ ବି ହଉଥିଲା ସହରାଞ୍ଚଳମାନଙ୍କେ ବାକି ନେକି ଆଜ୍ଞା ଗାଁ ଗହଲି କେ ଆପଣ ଦେଖିବେ ବୋଲି କା ଆଗରୁ ନି ହୋଉଥାଇ ଟୋଟାଲି କିଛି ବି ଆମ ଗାଁ ଗହଲିମାନଙ୍କ ରାସ୍ତା କଡ଼ ନେଇ କେ ଝାଡ଼ା ଫେରୁଥିଲେ ଯେନ୍ ଦ୍ୱାରା କି ପରିବେଶ ଖରାପ ହୋଉଥିଲା ତା'ପରେ ସେ ଯେନ୍ ଝାଡ଼ା ଫେରୁ ଥିଲେ ସେ ନକ ଶୌଚ କରୁଥିଲେ ମାନେ ଯେନ୍ ନାଳ ନର୍ଦ୍ଦମାମାନ ଶୌଚ କରୁଥିଲେ ସେଗୁଡ଼ାକରେ ମଶା ହଉଥିଲା ମଶାରୁ ମାଛି ହଉଥିଲା ସେଇଟା ଆମ ଗାଲକୁ ମଇ କାଟିଲା ସେ ମାନେ କ୍ଷତିଗ୍ରସ୍ତ ହଉଥିଲେ ଯେନ୍ତା କି ମ୍ୟାଲେରିଆ ଫେଲେରିଆ ବହୁତ ଗୁଡ଼ା ଏନ୍ତା ରୋଗର ସମ୍ମୁଖୀନ ହଉଥିଲେ ସେମାନେ ତ ଆଜିକାଲି ସରକାର ନେଇ କି ଜାନ୍ ଗୋଟେ ସ୍ୱଚ୍ଛ ଭାରତ ଅଭିଯାନ ଚଲେଇଛନ୍ ଘର୍ ଘର୍ ମେ ପାଇଖାନା ଯେନ୍ତା ଆପଣମାନେ ଜାଣିଥିବେ ତ ସବୁ ଘର ଆଣି କି ପ୍ରାୟ ପାଇଖାନା ହେଇଗଲା ନା ଆ ସରକାର ଆଧିକାଂଶ ଜାଗାନେ ମାନେ ସାର୍ ଆପଣ ଥିବେ ଜଙ୍ଗଲି ଏରିଆମାନଙ୍କେ ଯେନ୍ତା କୋରାପୁଟ୍ ମାଲକାନଗିରି ହେଲା ସେନ୍ତା ଏରିଆନେ ପାଇଖାନା ନେଇ ହେଇ ପାରିବା ସାର୍ ବାକି ନିକା ସରକାର ନିକା ସେନ ନିକା ଇନ୍ଭେଷ୍ଟ୍ବି କରୁଛନ୍ ଆନି କେ ପାଇଖାନାମାନେ କରିବା ଲାଗି ବି ଚେଷ୍ଟା କରୁଛନ୍ ଜାଗ୍ରତ ବି କରୁଛନ୍ ଯେନ୍ତା ନେଇ କରି ଉପକୃତ ହଉଛନ୍ ଅନେକ ଲୋକମାନେ ବୁଝେଇବା ମାନେ ବୁଝେଇ ପାରୁଛନ୍ ଆଜକାଲ୍